ଆଉ ଭାଇ ଖବର କ'ଣ ହଁ ହଁ ଦାସ ବାବୁ ଦାସ ବାବୁ ଭଲ ଅଛ ତ ଆଉ ଦାସବାବୁ ଆଉ ଖବର କ'ଣ ଆଉ କେସ୍ ଫେସ୍ ତ ଆଉ ଆସୁନି କ୍ରିମିନାଲ୍ ବି ଏବେ ଆଉ ଏତେ ବଢ଼ି ଗଲେଣି ତା'କୁ ପୋଲିସ୍ କ'ଣ ଧରୁନି ପୋଲିସମାନେ ଲାଞ୍ଚ ନେଇକି ଛାଡ଼ି ଦେଉଛନ୍ତି ଯେଉଁ ଗୋଟେ ଦୁଇଟା କେସ୍ ଆସୁଛି କିଏ କ'ଣ ପୋଲିସ୍ମାନଙ୍କୁ ପଇସା ଦେଇକି ପଳାଉଛନ୍ତି ଏମିତିଆ କଥା ଆଉ ଆମେ ଖାଲି ଲ ପଢିକି ଆମେ ଖାଲି ଲ ପଢିକି ବେକାର ହେଇକି ଘରେ ବସିବା କଥା

ହଉ ଏହି ଦୁଇ ଚାରିଦିନି ତଳେ ମୋ କତିକି ଗୋଟେ କେସ୍ ଆସିଥିଲା ଭାଇ ସିଏ ମୋତେ କହିଲା ମୋ କେସ୍ ସଲ୍ଭ କରିବୁ ମୁଁ କହିଲି ହଁ ବଜେଟ ଲାଗିବ ଦଶ ହଜାର ମୋତେ ବନ୍ଧୁକ ସାଙ୍ଗେ ସାଙ୍ଗ ଦେଖାଇ ଦେଲା କହିଲା ଟଙ୍କା ହଜାରରେ କର ନହେଲେ ମାରି ଦେବି ତୋତେ ମୁଁ ଆଉ କ'ଣ କରିପାରିବି କହିଲ ବାଧ୍ୟ ହେଇକି ଲଢ଼ିବା କଥା ମାନେ ଆମକୁ ଆମେ ଏତେ ଟଙ୍କା ଖର୍ଚ୍ଚ କରିକି ପାଠ ପଢାଇଲେ ବାଦାମ ଖାଇବାକୁ ଯେ ଟଙ୍କାଟେ ମାନେ ଗୋଟେ କୁରକୁରି ଖାଇବାକୁ ଟଙ୍କାଟେ ନାହିଁ ମୋ ପୁଅ କହୁଛି ବାପା ତୁମେ ଓକିଲ ମୋ ପୁଅ କହୁଛି ବାପା ତୁମେ ଓକିଲ ହେଇଛ ମୋତେ ଗୋଟେ କେ ଟି ଏମ କିଣିକି ଦିଅ କ'ଣ କରିବି ତୁମେ କୁହ ଏମିତି ତ କଥା ସବୁ ଆଉ ଏତେ ବଡ଼ କେସ୍ ହେଇ ଯାଇଛି ତୁମର ମୋ କତିକି ଜଣକ ଜଣଙ୍କ ସାଇକେଲ ଜଣଙ୍କର ସାଇକେଲ ଚୋରି ହେଇଯାଇଛି ମୋ ପାଖକୁ କେସ୍ ଆଣିକି ଆସିଛି କ'ଣ କହିବ କହିଲ ମୁଁ କହିଲି ମୁଁ ଗୋଟେ ଓକିଲ ହେଇଛି ନା ଆଉ କ'ଣଟା ହେଇଛି ଏତେ ତଳକୁ ଖସିଗଲି ନିଜକୁ ବି ମୋତେ ଖରାପ ଲାଗିଲା ନାଇଁ ନାଇଁ ଏଥର ମୁଁ ଗୋଟେ ବଡ଼ବଡ଼ କେସ୍ ଧରିବି ଟଙ୍କା ଲକ୍ଷେ ଦୁଇ ଲକ୍ଷ ଆମାଉଣ୍ଟ ହେଉଥିବ

ତାଙ୍କର ସେ ଲାଭ କରୁଛନ୍ତି ଲକ୍ଷ ଦୁଇଲକ୍ଷ ଆମକୁ ଟଙ୍କା ଲକ୍ଷ ଦେବାକୁ ତାଙ୍କର ବିନ୍ଧୁଛି ଟଙ୍କା ଲକ୍ଷେ ଦେଇ ଦେଲେ ଦଶ ଲକ୍ଷ ରୋଜଗାର କରିବେ ନାଁ ପୁଣି କହିବେ ନାଁ ଆଉ ଆଉ ତୁମେ ଏବେ କେଉଁ କୋର୍ଟରେ ଅଛ କି ନାଇଁ ମୁଁ ଶୁଣିଥିଲି କୁଆଡ଼େ ତୁମର କଟକ ଟ୍ରାନ୍ସଫର ହେଇଯିବ ତ ହଉ ଏଥର ଏମିତି ବେପାର ମାନ୍ଦା ଆଉ କ'ଣ ଦେଖା ହେବ କେବେ ଦେଖା ହେବ କେବେ ବା ହଁ ହଁ ଭଲ ଅଛନ୍ତି ହଉ ହଉ ମୋ ସିଆଡ଼େ ପୁଅ ଡାକିଲାଣି ମୁଁ ଯାଉଛି ତା'କୁ ସ୍କୁଲ ଛାଡ଼ିବାକୁ ଯିବି ମୋ ପୁଅ ଦଶମରେ ପଢୁଛି କହୁଛି କହୁଛି କେ ଟି ଏମ ଦେଲ କ'ଣ କହିବୁ ମୁଁ ବୁଝି ପାରୁନି ହଉ ରଖୁଛି ଆଉ